କ'ଣ କି ଶଙ୍କର ଦେଖା ଦେଉନ ଆଉ ଗାଁରେ ହଁ ଭଲ ଅଛି ପରା ମୁଁ ମୁଁ ଶୁଣିଲି କ'ଣ ତୁମେ ଚାକିରୀ ଫାକରୀ ପାଇଲ କୋଉ ବାଙ୍ଗାଲୋରରେ କୋଉଠି ହେଇ ହେଇ ଆଉ ବାହା ସାହା ହେଲଣି ନାଁ ନାଇଁ ଓ ହଁ ପରା ଡାକିବ ତ ହଁ ଆରେ ଦେଖଉଛ କ'ଣ ଆମକୁ ବି କିଛି କାମ ଧନ୍ଦାରେ ଏମିତି କିଛି ସେଟ୍ କରିଦିଅବା ହା ଏ ଚାଲିଛି ଆଉ ଦେଖୁଛ ଏଇ ମାନ୍ଦା ଚାଲିଛି ଆଜିକାଲି ଆଉ କଣ ବର୍ଷା ଦିନ ହେଲାଣି ତ ଲୋକ ବି ତ ଆଜିକାଲି ବେଶୀ ଦେଖା ଦୋଉନାହାନ୍ତି ଏଇ ରଥଯାତ୍ରା ଆଡ଼େ ଦେଖାଦେବେ ଆଉ ହଁ ଚାଲୁଛି ଯାହା ଚାଲୁଛି ଆଉ କୋ ଘର ଚଳୁଛି ତ ଆଉ କ'ଣ ଖର୍ଚ୍ଚ ବାର୍ଚ୍ଚ ଯଦି ବାହାରିଲେ ତ ହେଲା କାମ ଆଉ

ଏଇଟା କୋଡ଼ିଏ ଟଙ୍କାକୁ ଚାରିଟା ଆଉ ହଁ ପରା ଆମେ ଦେଖୁଛୁ ଯୋଉ ଯେ ତେଲଗୁଡ଼ା ରେଟ୍ ହୋଇଯାଉଛି ବେସନ ଫେସନ ସବୁ ରେଟ୍ ହୋଇଯାଉଛି ଆଉ କ'ଣ କରିବା କୋଡ଼ିଏ ଟଙ୍କାରେ ଚାରିଟା ନ ଦେଲେ ଏ ଲୋକକୁ ବି ପ୍ରଫିଟ୍ ହେବ କେମିତି କ'ଣ ଆ ନିଜ ପ୍ରଫିଟ୍ ପାଇଁ ତ ନିଜ ପ୍ରଫିଟ୍ ପାଇଁ ତ ନିଜ ଘରଲୋକ ପାଇଁ ତ ସେ ଆମେ ଏଇ କାମଗୁଡ଼ା କରୁଛୁ ନା ହଁ ପରା ବାଛିଲୁ ମୋଦି ସରକାରଙ୍କୁ ମୋଦି ସରକାରଙ୍କୁ ବାଛିଲୁ ପରା ଏଇଥର ଆଚ୍ଛା ହଁ ଠିକ ଅଛି ନିଅ ପ୍ୟାକିଙ୍ଗ୍ ପ୍ୟାକିଙ୍ଗ୍ କରିଦେବି କି ଏଇଟାକୁ ହଉ ଠିକ ଅଛି ମୁଁ ଏଇଟା ତରକାରୀ ଦେବି ଏ ମୋ ପାଇଁ କ'ଣ ହଁ ଠିକ ଅଛି ନିଅନ୍ତୁ ଆଉ ମୋ ପାଇଁ କ'ଣ ଜାଗା ଫାଗା ଏଠି କିଛି ବାଛନ୍ତୁ ସେପଟେ ଅଛି ଯଦି ଦେଖନ୍ତୁ ମୋ ପାଇଁ କିଛି ଯଦି ହେବ ବୋଲି ମୁଁ ଆସିବି କିନ୍ତୁ ସେଇଠି ସେଟ୍ ହୋଇଯିବି ଟିକେ କେତେଦିନ ଆଉ ଆଚ୍ଛା ଆଚ୍ଛା ହୁଁ ହୁଁ ହଉ ପାଣି ଫାଣି ସୁବିଧା ଥିଲା ଭଳିଆ ଗୋଟେ ଘର ଖୋଜ ଭଡ଼ା ପାଇଁ ହେଉ ଯେ ଯେଉଁଥିପାଇଁ ହେଉ ଆରେ ନା ନା ମୁଁ ଜଣେ ଆସିବି ପା ହଁ ସେଇଠି ସାଙ୍ଗରେ ରହିଯିବା ଆଉ ହଁ ଦେଖିବା ସେତିକିବେଳେ ତୁମେ ଆଉ ମୋ ଭିତରେ କାମ ଧନ୍ଦା କିଛି ମିଳିଗଲା ଭଲ କଥା

ହଉ ଠିକ ଅଛି ହଉ ଠିକ ଅଛି ଆଜ୍ଞା ମୋ ଦୋକାନରେ ବି ଭିଡ଼ ଅଛି ତ